ମ୍ୟାଲେରିଆ ଡେଙ୍ଗୁ ରୋଗ କମାଇବା ପାଇଁ ଆମ ଚାରିଆଡ଼େ ସବୁ ରାସ୍ତାଘାଟ ପିଣ୍ଡା ଓ ନାଳଘାଟ ସବୁ ସଫା କରିବାର ଓ ରାତିରେ ଶୋଇଲା ବେଳେ ମଶାରି ଟାଙ୍ଗି ଶୋଇବା ଓ ଡକ୍ଟରକୁ ଯାଇ ଦେଖାଇବା ଓ ସବୁ ରାସ୍ତାଘାଟ ସଫା ରଖିବା ମ୍ୟାଲେରିଆ ରୋଗ ଆମକୁ ନଷ୍ଟ କରିଥାଏ ଆମକୁ କ୍ଷତି ପହଁଞ୍ଚାଇ ଥାଏ ଏଇଟା ଏକ ଭୂତାଣୁ ଜରିଆରେ ହେଇଥାଏ ମଶା ଯାକ ତାଙ୍କୁ ଯାକ ମାରିବା ପାଇଁ ଗୁଡ଼୍ ନାଇଟ୍ ଲିକ୍ୟୁଇଡ଼ ଲଗାଇ ଶୋଇବାର ଓ ରାତିରେ ସବୁ ସୁରକ୍ଷା ଭାବେ ଶୋଇବାର ମଶାରୀ ଟାଙ୍ଗି ଶୋଇବାର ରାସ୍ତାଘାଟ ପିଣ୍ଡା ସବୁ ସଫା କରିବାର ଓ ରାତିରେ ଶୋଇଲା ବେଳେ ମଶା ମାରିବା କ୍ରିମ୍ ଲଗାଇ ଶୋଇବାରୁ